ଖେଳ ଏମିତି ଗୋଟିଏ ନିଶା ଯଦି ସେଇ ନିଶାରେ ଥରେ ପଡ଼ିଯାଉ ତାହେଲେ ଦିନ ପରେ ରାତି ସରିଯିବ ପଛେ ହେଲେ ଖେଳ ସରିବ ନାହିଁ ଖେଳ ଏମିତି ଗୋଟିଏ ଜିନିଷ ଯାହାକି ତୁମ ସମୟ ସମୟ ବଦଳିଯିବ ସମୟକୁ ବଦଳି ମାନେ ବଦଳି ଦେବ ଚାହିଁଲେ ସମୟକୁ ଖରାପ ବାଟକୁ ନେଇପାରିବ ସମୟକୁ ଭଲ ବାଟକୁ ନେଇପାରିବ ଖେଳ ମଣିଷ ଲାଇଫରେ ମଣିଷ ଜୀବନରେ ମହତ୍ତ୍ୱ ହେଉଛି ଖେଳ ଖେଳ ମଣିଷ ମଣିଷ ଶରୀରକୁ ଗୋଟିଏ ଖେଳ ଯଦି ଜଣେ ଯଦି ଖେଳ ଖେଳୁଛି ତାହେଲେ ତା' ଶରୀରକୁ ସୁସ୍ଥ ରଖିବା ସହିତ ମାନସିକ ଯନ୍ତ୍ରଣାରୁ ମଧ୍ୟ ମାନସିକ ଯନ୍ତ୍ରଣାକୁ ମଧ୍ୟ ସୁଦୃଢ଼ ରଖିବ କାହିଁକିନା ଖେଳ ମଣିଷ ଜୀବନରେ ହେଉଛି ମହ ମେନ ଖେଳ ନାହିଁ ଯେ ଯଦି ଗୋଟିଏ ମଣିଷ ଖେଳ ଖେଳୁଛି ତାହେଲେ ସେଇ ଖେଳରେ ତାର ନିଜର ଶାରୀରିକ ମାନସିକ ସବୁ ଯେଉଁ ଯେଉଁ ଟେନସନ୍ ଅଛି ସେ ଟେନସନ୍କୁ ଭୁଲିଯାଇ ଯିବ